ସାହିତ୍ୟ କବିତା ଏବଂ ଅନ୍ୟ ପ୍ରକାରର କଳାତ୍ମକ ଅଭିବ୍ୟକ୍ତିରେ ଓଡ଼ିଆ ଭାଷା ବ୍ୟବହୃତ ହୋଇଥାଏ କେଉଁଠି ଗୋଟିଏ ଏମିତି କବିତା ଲେଖିବାର ଅଛି ସେଥିରେ ମଧ୍ୟ ଓଡ଼ିଆ ଭାଷାକୁ ଆମେ ବ୍ୟବହୃତ କରିଥାଉ ଆମ ଏହି ଓଡ଼ିଆ ଭାଷା ସଂସ୍କୃତ ଭାଷାରୁ ଆସିଛି ଆମ ମାତୃଭାଷା ହେଉଛି ଓଡ଼ିଆ ଆମେ କୌଣସି ଏକ କବିତା ଲେଖିବାର ଅଛି ସେଥିରେ ଭାଷା ବର୍ଣ୍ଣ ଶବ୍ଦ ମାତ୍ରା ଫଳା ଏ ସବୁ ବ୍ୟବହୃତ ହୋଇଥାଏ ସେଥି ପାଇଁ ଆମ ଓଡ଼ିଆ ଭାଷା ସବୁଠାରୁ ଅଧିକ ପ୍ରଚଳିତ ହୋଇଥାଏ